ମୁଁ ହେଲି ଜଣେ ଜଗତସିଂହପୁର ଜିଲ୍ଲାର ବାସିନ୍ଦା ଜଗତସିଂହପୁର ଜିଲ୍ଲାରେ ରୋଜଗାର ଓ ଜୀବିକାର ମୁଖ୍ୟ ହେଉଛି କୃଷି କାରଣ ଆମେ ଭାରତ ବର୍ଷର ଲୋକ ଓଡ଼ିଶା ଦେଶ ଓଡ଼ିଶା ପଡ଼ିି ରାଜ୍ୟରେ ଆମେ ଲୋକ ସବୁ ଆମେ ଅତ୍ୟଧିକ ଲୋକମାନେ ଆମ ଦେଶରେ କୃଷି ଉପରେ ନିର୍ଭର କରନ୍ତି କାରଣ ସେମାନେ ନିଜର ପରିଶ୍ରମ ନିଜର ଅର୍ଥ ସବୁକିଛି କୃଷିରେ ଲଗେଇ ଦେଇଥାନ୍ତି କାରଣ କୃଷି ଗୋଟେ ଏମିତିଆ ଜିନିଷ ଯାହା କରି ମଣିଷ ତାର ଖାଇବା ଜିନିଷ ସମ୍ବଳ କାରଣ ରଖିଦେଇଥାଏ କାରଣ କୃଷି ଗୋଟେ ଜିନିଷ ଯାହା ଆମେ ଗୋଟେ ବର୍ଷ ପାଇଁ କୃଷି କଲେ ଦି ବର୍ଷର ଖାଇବା ଆମେ ଆଣି ଘରେ ରଖୁ କାରଣ କୃଷି ଜିନିଷଟି ଏତା ଆଉ କୃଷି କାମ ଏତେ ଭଲ ଯେ ଯାହାକି ଆନନ୍ଦ ଦିଏ ମନକୁ ଉଲ୍ଲାସ ରଖେ ଆଉ ଆମ ଜିଲ୍ଲାରେ ବେକାରୀ ସମସ୍ୟା ବହୁତ ଦେଖାଯାଉଛି କାରଣ ଆଜିକାଲିର ଯୁବପିଢ଼ି ମମାନେ ନଷ୍ଟ ଆଡ଼ୁ ଅତି କରୁଛନ୍ତି ତେଣୁ କାରଣ ଆଜିକାଲି ଅନ୍ୟମାନଙ୍କୁ ଦେଖି ଆକର୍ଷଣୀୟ ହେଇ ସମସ୍ତେ ଚାହୁଁଚ ଯେ ମୁଁ ଚାକିରିୀ କରିବି ଭଲ ଚାକିରିୀ କିତେ ଯୋଉମାନେ କରିପାରୁନାହାନ୍ତି ସେମାନେ କଣ କରୁଛନ୍ତି ସେମାନେ କୃଷି କରିବାକୁ ବାାରୁଛନ୍ତି କିନ୍ତୁ ବହୁଲ ପିଲାମାନେ ଚାହୁଁଛନ୍ତି କୃଷି ନକୁ କାରଣ କୃଷି କଲେ କ'ଣ ମିଳିବ ସେଥିରୁ ଲାଭ ହବ କି ନହିଁ ଏମିତି ଭାବୁଛନ୍ତି କିନ୍ତୁ କୃଷି ଏମିତିଆ ଜିନିଷ ଯାହା ସବୁଠାରୁ ଆନନ୍ଦ ଦିଏ ଏବଂ ବହୁତ ଭଲ ଜିନିଷଟିଏସି